ହ୍ୟାଲୋ ସାର୍ ମୁଁ ଗୋଟିଏ ଚପାତି ଏବଂ ଦୁଇଟି ନାନ୍ ଅର୍ଡ଼ର କରିଥିଲି କିନ୍ତୁ ବର୍ତ୍ତମାନ ମୁଁ ସେଥିରେ ଆଉ କିଛି ଏଡ଼୍ କରିବାକୁ ଚାହୁଁଛି ଆପଣ ଗୋଟେ ଚପାତି ବଦଳରେ ତିନୋଟି ଚପାତି ଏବଂ ଦୁଇଟି ନାନ୍ ବଦଳରେ ପାଞ୍ଚୋଟି ନାନ୍ ଅର୍ଡ଼ର କନଫର୍ମ କରିଦିଅନ୍ତୁ